ମୁଁ ପ୍ରତିଦିନ ଟିଭି ଦେଖେ ଏକ ଗୋଟିଏ ଦିନ ଆସ୍ଥା ଚ୍ୟାନେଲ୍ ଲାଗିଯାଇଥିଲା ଯେଉଁଥିରେକି ଯୋଗ ଶିକ୍ଷା ହେଉଥିଲା ମୋର ଆଣ୍ଠୁ ଯନ୍ତ୍ରଣା ଥିଲା ତେଣୁ ସେହି ସେ ଦିନ ମଧ୍ୟ ଆଣ୍ଠୁ ଯନ୍ତ୍ରଣା ଉପରେ ଗୋଟିଏ ଯୋଯୋଗ ଶିଖା ଯାଉଥିଲା ସେସେଠାରୁ ଦେଖିବା ପରେ ମୁଁ ମଧ୍ୟ ସେହି ଯୋଗ କରିବାକୁ ଲାଗିଲି ଯାହାଦ୍ୱାରା ମୋର ମଧ୍ୟ ଆଣ୍ଠୁ ଯନ୍ତ୍ରଣା ଭଲ ହୋଇଗଲା ଏହା ପରେ ମୁଁ ସବୁଦିନ ପ୍ରତିଦିନ ଯୋଗ ଶିକ୍ଷା କଲି ଏ ଏଥିପାଇଁ ଯୋଗକୁ ମୁଁ ଏକ ସଉକୁ ଭାବରେ ଗ୍ରହଣ କରିଦେଲି ଆସ୍ଥା ଚ୍ୟାନେଲ ଯୋଗୁଁ ଏହି ଯୋଗ ମୋର ଗୋଟିଏ ପ୍ରେରଣା ସାଜିଥିଲା